ମୁଁ ଗଛ ମାନେ କେତେବେଳେ ଫଳ ଗଛ ଫୁଲ ଗଛ ପରିବା ଚାଷ ଗଛ ଲତା କହିଲେ ଫୁଲ ଫୁଲଲତା ଫୁଲ ଲଟେଇଥିବା ଫୁଲ ଯେମିତିକି କଳା କାଞ୍ଚନ ଆଉ ଗଛ କଖାରୁ ଗଛ କଲରା ଗଛ କାକୁଡ଼ି ଗଛ ଆଉ ଗେଣ୍ଡୁ ଫୁଲ ଆଉ ମନ୍ଦାର ଫୁଲ ଫୁଲ ମନେ କଥା ଶାଗ କୋଶଳା ଶାଗ ଲେଉଟିଆ ଶାଗ ପାଳଙ୍ଗ ଶାଗ ଫୁଲ ଲତାରେ ମନିପ୍ଲାଣ୍ଟ ଲତା ପୋଇ ଲଟା ପୋଇ ଗଛ ତାପରେ ଆଉ କଖାରୁ ହଁ କଖାରୁ ମକା ଗଛ ପାଣିକଖାରୁ ତାପରେ ଜହ୍ନି ଜହ୍ନି ଛଚିନ୍ଦ୍ରା ଏସବୁ ଆମେ ଆମ ଆମ ବାରିମାନଙ୍କରେ ଗଛ ଲଗେଇଥାଉ ଯାହାକି ଆମେ କିଣିକି ନ ଖାଇ ଆମ ବାରିଆଡ଼ୁ ତୋଳିକି ଖାଉ କିମ୍ବା ତୋଳିକି ପୂଜା ଫୁଲ ତୋଳିକି ବି ପୂଜା କରିବାକୁ ଭଲଲାଗେ